ଆମେ ଯେହେତୁ ଓଡ଼ିଶାରେ ରହୁ ଆମେ ଓଡ଼ିଆ ଭାଷା କହିଥାଉ ଆଉ ବଙ୍ଗାଳୀ ଓ ହିନ୍ଦୀ ଭାଷା ଓଡ଼ିଶା ଭାଷା ସହିତ ଟିକେ ଟିକେ ମ୍ୟାଚ୍ କରେ ଆଉ ଆମେ ଓଡ଼ିଶାରେ ରହିକି ଓଡ଼ିଶା ଭାଷା କହିଥାଉ ଆଉ ଏତେବେଳେ ବାହାର ଦେଶ ବାହାର ଦେଶରୁ ଆସନ୍ତି ଲୋକମାନେ ସେମାନେ ଓଡ଼ିଆ ଭାଷା କହିପାରନ୍ତିନି ହେଲେ ଆମେ ତାଙ୍କ ଭାଷା ଟିକେ ଟିକେ ବୁଝିପାରୁ ହେଲେ ତାଙ୍କେ ଆମ ଭାଷା ଟୋଟାଲି ବୁଝିପାରନ୍ତିନି ଆମେ ଆମେ ଓଡ଼ିଆ ଭାଷା ସହିତ ହିନ୍ଦୀ ବଙ୍ଗାଳୀ ମରାଠୀ ଏସବୁ କହିପାରୁ ଏବଂ ତାଙ୍କ ଭାଷା ଆମେ ବୁଝିପାରୁ ଅଳ୍ପ ଅଳ୍ପ ବୁଝିପାରୁ ତାଙ୍କ ଭାଷା ସେମାନେ ଆମ ଦେଶକୁ ବାଣିଜ୍ୟ କରିବାକୁ ଆସୁଥିବା ବେଳେ ଆମେ ତାଙ୍କ ଭାଷା ଟିକେ ଟିକେ ବୁଝିପାରୁ ସେମାନେ କିନ୍ତୁ ଆମ ଭାଷା ଟୋଟାଲି ବୁଝିପାରନ୍ତନି